ଭାରତୀୟ ଇଣ୍ଡିପେଣ୍ଡେଣ୍ଟସ୍ ଆନ୍ଦୋଳନ ଏକ ଐତିହାସିକ ଘଟଣା ଥିଲା ଯେଉଁଥିରେ ବ୍ରିଟିଶ ରାଜାମାନେ ମଧ୍ୟ ଭାରତରେ ବ୍ରିଟିଶ ଶାସନକୁ ସମାପ୍ତ କରିବାର ମୂଳ ଲକ୍ଷ୍ୟ ରହିଥିଲା ଏହା ଉଣେଇଶିଶହ ସତଚାଳିଶ ପର୍ଯ୍ୟନ୍ତ ରହିଥିଲା ଭାରତୀୟ ସ୍ଵାଧୀନତା ପାଇଁ ପ୍ରଥମ ଜାତୀୟବାଦୀ ପବ୍ଲିକ୍ ଆନ୍ଦୋଳନ ବାଙ୍ଗାଲୋରରୁ ବାହାରିଲା ଏହାପରେ ନୂତନ ଭାବରେ ଗଠିତ ଭାରତୀୟ ଜାତୀୟ କଂଗ୍ରେସରେ ବ୍ରିଟିଶ ଭାରତରେ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ହାଜର ହେବା ତଥା ଦେଶବାସୀଙ୍କ ପାଇଁ ଅଧିକ ଅର୍ଥନ ଅଧିକା କରିବାକୁ ଚାହୁଁଥିବା ବିଶିଷ୍ଟ ମଧ୍ୟମ ନେତାଙ୍କ ସହ ଏହାର ମୂଳପୋଛ୍ ହୋଇଥିଲା ବିଂଶ ଶତାବ୍ଦୀର ପ୍ରଥମାଧ୍ୟରେ ସୁଶାସନ ପ୍ରତି ଅଧିକା ଆଭିମୁଖ୍ୟ ଦେଖାଗଲା ଉଣେଇଶିଶହ କୋଡ଼ିଏ ଦଶକରେ ସ୍ଵାଧୀନତା ସଂଗ୍ରାମର ପର୍ଯ୍ୟାୟ ଗୁଡ଼ିକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵ ଏବଂ ଗାନ୍ଧୀଙ୍କ ଅହଂସା ତଥା ନାଗରିକ ଅବମାନନା ନୀତିକୁ କଂଗ୍ରେସ ଗ୍ରହଣ କରିଥିଲା ଗାନ୍ଧୀଙ୍କୁ ଆଦର୍ଶର କେତେକ ଅଗ୍ରଣୀ ଅନୁଗାମୀ ଥିଲେ ଜବାହରଲାଲ୍ ନେହେରୁ ସୁଭାଷ ଚନ୍ଦ୍ର ବୋଷ ଲାଲ୍ ବହାଦୁର୍ ଶାସ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅବଦୁଲ ଖାପ ଖାନନ୍ ଜୟୀ ରାଜଗୁରୁ ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଥିଲେ ଯିଏକି ଓଡ଼ିଶାର ପ୍ରଥମ ରାଜା ରାଜ୍ୟ ମାଟି ତାଙ୍କର ମୂଳ ନାମ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର ସେ ଅକ୍ଟୋବର ଅଣତିରିଶ ସତରଶହ ଅଣଚାଳିଶରେ ଓଡ଼ିଶାରେ ଓଡ଼ିଶାର ପୁରୀ ନିକଟରେ ଚନ୍ଦ୍ର ରାଜଗୁରୁ ଏବଂ ମାତା ହରମାନି ଦେବୀ ସେ ରାଜାଙ୍କୁ ରାଜଗୁରୁ ଭାବରେ ନିଯୁକ୍ତ ଦବା ପରେ ଜୟୀ ରାଜଗୁରୁ ନାମରେ ପରିଚିତ ହେଲେ ସେ ଅଷ୍ଟାଦଶ ଶତାବ୍ଦୀର ଜଣେ ଉଲ୍ଲେଖନୀୟ ସଂସ୍କୃତ ବିଧାନ ତଥା ବୁଦ୍ଧିଜୀବୀ ଭାବରେ ବି ଥିଲେ ପରେ ସେ ବ୍ରିଟିଶମାନଙ୍କ ବିରୁଦ୍ଧରେ ନିଜ ମାତୃଭୂମି ପାଇଁ ଲଢ଼େଇ କରିଥିଲେ ରାଜଗୁରୁ କେବଳ ଜଣେ ମହାନ୍ ରାଜା ପୁରୋହିତ ନୁହଁନ୍ତି ଏବଂ ଜଣେ ଦକ୍ଷ ସେନା ଦକ୍ଷ ତଥା ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ମଧ୍ୟ ପ୍ରମାଣିତ ହୋଇଥିଲେ ସେ ଓଡ଼ିଶାରୁ ଜାତୀୟ ସ୍ଵାଧୀନତା ସଂଗ୍ରାମରେ ପ୍ରଥମ ସହିଦ୍ ହୋଇଥିଲେ